ପରିବାରର ମହିଳାମାନେ ମାଛ ଧରାଳିମାନଙ୍କୁ ସାହାଯ୍ୟ କରନ୍ତି କିନ୍ତୁ ତାଙ୍କର ଘରର ଯେନ୍ ଘରେୋଇ କାମ ଗୁଡ଼ାକ ଥିଶି ଏଲା ବାଦ୍ରାନ୍ ମାରଲା ପରିବାର କିଏ କେନ୍ତା ଖାଏସି ସେଟାକର ମନ ପସନ୍ଦ ତୁନ ତରକାରୀ ରାନ୍ଧବାରଟା ଘରର ଯାବତୀୟ କର୍ମା ଏଇଟା ହେଲା ଖୁରିକିନା ବାଜବାରଟା ଘର ବନାବାର୍ ଟା ଘରଦୁଆର କେନ ଗୋଟେ ଜାଲ ପଡ଼ିଛି କେନ୍ କାଣା ହେଉଛି ଘରଦୁଆାର ସବୁ ସାଫ ସୁତର କରି କରି ସେମାନେ ବିଜି ରହୁଛନ୍ ତା'ପରେ କିଏ ଗଲା ମାଆଙ୍କୁ ମୋତେ ଭାତ ଦିଏ କିଏ ବା ହେଲା ମାଆଙ୍କୁ ମୁଇଁ ମୋତେ ପଇସା ଦେ ଇସବୁ ଜିନିଷ ଜଞ୍ଜାଳ ତ ସବଳବାର ପଡ଼୍ବା ସେଥିର୍ ଲଗି ସେମାନେ ବେଶୀକରି ବାହାର ସେତିକି ନେଇ ଯେଇପାର ଆର୍ ତାଆଡ଼ୁ ଯାବତ୍ୟ ତ ଅଛି କେ ଗୋଟିଏ ହେଲା ଆଗକୁ କା କି କାଁକୁ କରୁଛୁ କେ ବଲା ଆଗକୁ ବଢ଼ି କାଁ କରୁଛୁ ସେଇଟା ବସିକିରି ଦୁଇ ଚାରି ପଥ କଥା ହେବି ଆରୁ ମାଇକିନାମାନଙ୍କର କଥା ତ ଜାଣିଛ କଥା ପାଇଲେ ସେ ଏବେରେ ସବୁ ଭୁଲି ଯାଏସନ୍ ଆର୍ ଯେ ଯିଏ ଯେ ଜାଇ ଯାଇଛି ଗଲା କଥା ଆଇଲା କଥା କିଏ କେନ୍ତା ହେଲା କିଏ କେନ୍ତା ଖାଇଲା କାହାର ଘରେ କେନ୍ତା କଲେ ଇସବୁ କଥା ମାନେ ମାନେ ବସିକିରି ସାଙ୍ଗ ହେଇକି କୁହାଇବେ ସେ କାଟିି କୁହାବା ତାଙ୍କର ପୁରୁଣା କଥା ସେ ବଡ଼ି କୁହାବା ତାକର ପୁରୁଣା କଥା ଇନ୍ତା ସବୁ କଥାବାର୍ତ୍ତା ହେଇକିରି ଏଇ ତାଙ୍କର ଟାଇମଟା ନେଇ ପୁରବା ଜଞ୍ଜାଳ ଭିତରେ ପଡ଼ିିକିରି ବୋଇଲେ ଆର କାଣା କହିମି ମା' ମାନଙ୍କର କଥା ଜାଣୁଛ ସବୁ ଘରର କାମ ଧନ୍ଦା ସବୁ ସେଥିର୍ ଲାଗି ସେମାନେ ମାସ ଧରି ନିଜେ ପାରନ୍